ନାଇଁ ଭାଇ ସାର ଏଇନା କି ସାର ନେବେ ନାଇଁ ଅଛି ୟୁରିଆ ଅଛି ଡିଏପି ଅଛି ଆଉ ଶାରଳା ଅଛି ଏଁ ଏମିତିଆ ଅଛି ଆଉ

ପଟାସ୍ ପଳେଇ ଆସିବ କିଲୋ ପଳେଇ ଆସିବ ଅଶୀ ଟଙ୍କା ଭଳିଆ ବସ୍ତା ବସ୍ତା ପଳେଇଆସିବ ସେ ସାତଶହ ଆଠଶହ ନାଇଁ ଭାଇ ଉଁ ସାର ଆଉ କଣ କରିବା ଭାଇ ରୋଜଗାର ନକଲେ ଆଉ କଣ ଏଇନା ତ ତମେ ଜାଣିଛ ସବୁ ରେଟ୍ ଫସଲ ବି ଏଇନା ରେଟ୍ ହେଇଗଲାଣି ୟୁରିଆ ବସ୍ତାଟା କମ୍ ଅଛି ସାଢେ ଛଅଶହ ସାତଶହ ଡିଏପି ଅଛି ନଅଶହ ଟଙ୍କା ଡିଏପିଟା ଭଲ ଟିକିଏ ପଡ଼ିବ ଡିଏପିଟା ନଅଶହ ଟଙ୍କା ଶାରଳା କିଲୋ ଶାରଳା କିଲୋଟା ପଡ଼ିବ ଷାଠିଏ ପଈଁଷଠି ଟଙ୍କା ଭାଇ ୟୁରିଆ ଡିଏପି ଦୁଇଟାଯାକ ମିଶେଇକି ପକେଇଦେବ ଭଲ ରହିବ ଆଉ ଗୋଟେ ମୋ କତିରେ ଗୋଟେ ଔଷଧ ଅଛି ପାଣି ଔଷଧ ପାଣି ଔଷଧଟା ନେଇଯିବେ ପାଣିରେ ଗୋଳେଇକି ଏଇ ଯୋଉ ସ୍ପ୍ରେ ମାରିଦେବେ ଭଲ ଚାଷ ଭଲ ହେବ ପୋକ ଖାଇବେନି ପୋକ ଲାଗିବେନି ଏଇ ଯୋଉ ପୋକ ଉଡ଼ିକି ନଷ୍ଟ କରିଦିଅନ୍ତି ନି ଫସଲ ପୋକ ଲାଗିବେନି ଗୋଟେ ଔଷଧ ପାଣି ଔଷଧଟେ ଅଛି ସେଇଟା ନେଇକି ପକେଇଦେବେ ନା ଭାଇ ଭଲ ସାର ସେ ଯୋଉ ତମେ ଯୋଉ କହିଲନି ସାଢ଼େ ଛଅଶହରେ ଅଲଗା ଦୋକାନୀ ସେମାନେ ଭାଇ ହଁ ଭାଇ ହଁ ଭାଇ ଖରାପ ପାଇନେ ଆଣିକି ରିଟର୍ଣ୍ଣ କରିବେ ହଁ ଭାଇ ପଇସା ରିଟର୍ଣ୍ଣ ଅଛି ଯଦି ଖରାପ ପଇଲା ଆଣିକି ରିଟର୍ଣ୍ଣ କରିବେ କିଛି ନାଇ ମୁଁ ସବୁବେଳେ ଦୋକାନରେ ବସୁଛି ଦୋକାନ ସକାଳ ଆଠ୍ଟାରୁ ଖୋଲା ଆଟାରୁ ଖୋଲା ସାଢ଼େ ଗୋଟେ ଦୁଇଟା ବେଳକୁ ବନ୍ଦ ଆ ତାପରେ ତିନିଟା ତିନିଟା ସାଢ଼େ ତିନିଟା ବେଳକୁ ଖୋଲା ରାତି ସାଢ଼େ ଆଠ୍ଟା ପରେ ଭାଇ ନା ଭାଇ ମୁଁ ସବୁବେଳେ ଭାଇ ମୁଁ ସବୁବେଳେ ବସୁଛି କେତେବେଳେ ଯଦି ଅର୍ଜେଣ୍ଟ ପଇଲା ତାହେନେ ପିଲା ପିଲା ଅଛନ୍ତି ଦୋକାନରେ ଦୁଇ ତିନିଟା ଅଛନ୍ତି ସେମାନେ ବସୁଛନ୍ତି ମୁଁ ଯଦି କୁଆଡ଼େ କାମ ପଇଲା ଯାଉଛି ନାଇଁ ସେମିତି କହିହବନି ଯେତେବେଳେ ଆସିବେ କଲ୍ କରିଦେବେ କାହିଁକିନା ମୋର ଯଦି କାମଥିବ ମୁଁ କୁଆଡ଼େ ଯାଇଥିବି ଏ ତେଣୁ ଆସି ପାରିମିକି ଆସି ପାରିମିନି ସେଥିପାଇଁ କହୁଛି ଯେତେବେଳେ ଆସିବେ କଲ୍ କରିଦେବେ ମୁଁ ଦୋକାନରେ ଥିନେ କହିଦେମି ଆଉ